ଯେମିତିକି ମୋତେ ରୋଷେଇ କରିବା ପାଇଁ ବହୁତ ଭଲଲାଗେ ଯେମିତି ଭାତ ଡାଲି ଭଜା ଏସବୁ ଏସବୁ ଜାଣିଛି ଘଣ୍ଟାଟି ଭିତରେ ସବୁ କରିଦେବି ଦେଖ ତ ମୁଁ ଯେମିତି ଧର ଚିକେନ୍ ମୁଁ ଜାଣିନି ଟିକେ ଟାଇମ୍ ତ ଲାଗିବ ନା ନିୟମ କ'ଣ ତ ଅଛି ମୋତେ ରୋଷେଇ କରିବା ପାଇଁ ବହୁତ ଭଲଲାଗେ ବହୁତ ଭଲଲାଗେ କିନ୍ତୁ ଯେଉଁଟା ଜାଣିନି ମୋତେ ଇଚ୍ଛା ଯେ ମୁଁ କରିବି ମୋତେ ଭଲଲାଗେ ଟିକେ ଟାଇମ୍ ଲାଗେ ଆଉ ଯେସବୁ ଜାଣିଛି ଇଚ୍ଛା ବି କରେ ଯେ ଶୀଘ୍ର କରିବି ମୋତେ ବହୁତ ଭଲଲାଗେ ଏସବୁ କରିବାକୁ ରୋଷେଇ କରିବାକୁ ମୋତେ ବହୁତ ଭଲଲାଗେ